ମୁଁ ଭାବୁଛି ଧର୍ମକୁ ଲୋକମାନେ ବ୍ୟବସାୟରେ ଆରମ୍ଭ କଲେଣି ଧର୍ମ ବୋଇଲେ ହିନ୍ଦୁ ଧର୍ମ ଆମେ ଓଡ଼ିଆ ହିନ୍ଦୁ ଧର୍ମରେ ଆମର କ'ଣ ନିୟମ ସେମାନେ କହୁଛନ୍ତି କି କାହା ଦେହରେ ଦିଅଁ ଲାଗିଲା କିଏ କିଏ କହୁଛି ମୋ ଦେହରେ ସନ୍ତୋଷୀ ଲାଗିଲା କିଏ କହୁଛି ମୋ ଦେହରେ ମଙ୍ଗଳା ଲାଗିଲା କିଏ କହୁଛି ମୋ ଦେହରେ ବନଦୁର୍ଗା ଲାଗିଛି କିଏ କହୁଛି ମୋ ଦେହରେ ହନୁମାନ ଲାଗିଛି କିଏ ଲୋକ ଜଣେ ଜାଣିଲା ସେଠିକି ମୁଁ ସେଠିକି ଯାଇଥିଲି ତୋ ଝିଅର ବାହାଘର ହୋଇପାରୁନି ତୁ ଯା ବି ତୋର ହୋଇଯିବ ସେ କ'ଣ କରୁଛନ୍ତି ନା ସିଏ କ'ଣ ଟିକିଏ କାଗଜରେ ବିଭୁତି ଦେଇ ଦେଉଛନ୍ତି ପାଦୁକ ଦେଇ ଦେଉଛନ୍ତି ଦେଇ ମୋତେ ପାଞ୍ଚ ଶହ ଦେ କିଏ କହୁଛି ଦୁଇ ଶହ ଏକ ଦେ କିଏ କହୁଛି ହଜାର ଏକ ଦେ ଲୋକ ଦେଖିକରି ସେମାନେ ଫାଇଦା ମାନେ ପଇସା ଆଦାୟ କରୁଛନ୍ତି ଯେତେବେଳେ ଲୋକ ଜାଣି ପାରୁନାହାନ୍ତି ସେତେବେଳେ ଧର୍ମରେ ନେଇକି ସେମାନେ ରାଜନୀତି କଲେ ରାଜନୀତିରେ ଜାତି ଧର୍ମ ବି ରଖୁଛନ୍ତି ହେ ତୁ ଛୁଆଁ ଜାତିର ଲୋକ ତୁ ଏଠିକି ଆସିବୁନି ତୁ ସେଇଠି ବସିବୁନୁ ଆମ ଦେହରେ ବାଜିଲେ ଛୁଆଁ ହୋଇଯିବ ଏମିତି ବି ରାଜନୀତି କରୁଛନ୍ତି ୟେ ଆଜିକାଲି ଜାତି ଧର୍ମ ଜାତି କ'ଣ ଗୋଟିଏ ହେଉଛି ନାରୀ ଆଉ ଜଣେ ହେଉଛି ପୁରୁଷ ହାଣିଦେଲେ ତ ସମାଜରେ ସମସ୍ତଙ୍କୁ ହାଣିଲେ କାଟିଦେଲେ ସମସ୍ତଙ୍କ ଦେହରୁ ରକ୍ତ ବାହାରିବ ସେ ରକ୍ତ ତ ଗୋଟିଏ ସହିତ ସମାନ ନାରୀର ଯେଉଁ ରକ୍ତ ପୁରୁଷର ସେହି ରକ୍ତ ଜାତି ହେଉଛି ମାନେ ଧର୍ମ ହେଉଛି କ'ଣ ଜାତି ଧର୍ମ ଭେଦ କିଛି ନ ରହିଲେ ମୋ ମତରେ ଭଲ